ମୁଁ ପରିଦର୍ଶନ କରିଥିବା ଏକ ବିଶେଷ ସୁନ୍ଦର ସ୍ଥାନ ହେଉଛି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶୀତ ସମୟରେ ଗାଡ଼ିରେ ବସି ପାହାଡ଼ ଉପରକୁ ଗଲା ବେଳେ ସେହି ସୌନ୍ଦର୍ଯ୍ୟଟି ଅତି ଆକୃଷ୍ଟ କରିଥାଏ